କୁହନ୍ତୁ ଆଜ୍ଞା କୁହନ୍ତୁ ଆଜ୍ଞା କ'ଣ ଅସୁବିଧା ଅଛି କୁହନ୍ତୁ କ'ଣ ଅସୁବିଧା ଅଛି କୁହନ୍ତୁ ହଁ ଆଇ ଆମ୍ ଏ ଡକ୍ଟର୍ ସେଥିପାଇଁ ଫିକ୍ସ ନାହିଁ ଆପଣ ଆପଣଙ୍କ ପା ପାଖରେ ହସ୍ପିଟାଲ୍ ଅଛି ତ ଆପଣ ସେ ହସ୍ପିଟାଲ୍ରେ ଦେଖାଉ ନାହାନ୍ତି ଆମର ହସ୍ପିଟାଲ୍ରେ ଦେଖିବୁରେ ବା ହଁ ଯିବା କିଛି ଅସୁବିଧା ନାହିଁ କିଛି ଅସୁବିଧା ନାହିଁ ଆମେ ଆପଣଙ୍କ ଆଡ଼୍ରେସ୍ଟା ଆପଣ ଦେଇ ଦେଉ ନାହାନ୍ତି ଆମେ ଆପ ଯାଇ ଆପଣଙ୍କ ପାଖରେ ପହଞ୍ଚି ଯିବୁ ଆଜ୍ଞା ଆପଣ କେମିତି କ'ଣ ମାନେ କ'ଣ ଖାଇଥିଲେ ଆପଣ ନା ସାହାଯ୍ୟ କରିବା ଠେଇଁ ନାଇଁ ଆପଣ ଗୋଟେ କାମ କରନ୍ତୁ ଆପଣଙ୍କର ହେଉଛି କ'ଣ କି ଆପଣ ଯେଉଁ ଖାଦ୍ୟଟି ଖାଉଛନ୍ତି ଗରମ ପାଣି ପିଅନ୍ତୁ ଗରମ ପାଣି ଗରମ ପାଣି ପିଇବେ ବୁଝୁଛ ନା ନାଇଁ ପାଣି ଫୁଟେଇ କି ପିଇବେ ଆଉ କିଛି ମାନେ ସବୁବେଳ ପାଇଁ ହାତ ସଫା ରଖି ଖାଦ୍ୟ ଖାଇବେ ବୁଝୁଛନ୍ତି ତ ନା ନା ବାନ୍ତି ମୁଣ୍ଡ ବୁଲାଉଛି ଯେଉଁ କହୁ ନାହାନ୍ତି ଆପଣ ସେଇଟା ଗ୍ୟାସ୍ ଗ୍ୟାସ୍ ପ୍ରୋବ୍ଲେମ୍ ନାଇଁ ନାଇଁ ଗ୍ୟାସ୍ ଗ୍ୟାସ୍ ହେଉଛି ସମସ୍ତେ ଘରେ ଘରେ ରହି ଗଲେଣି ଗ୍ୟାସଟା ଆପଣ ଖାଇବା ଟ୍ରବୁଲ୍ ହେଲେ ଆପଣଙ୍କର ଗ୍ୟାସ୍ ପ୍ରୋବ୍ଲେମ୍ ହେଇଥିବ ବୁଝି ପାରୁଛନ୍ତି ନା ନାଇଁ ଗ୍ୟାସ୍ ପ୍ରୋବ୍ଲେମ୍ ଯେଉଁ ଯେହେତୁ ଆପଣ ଆପଣଙ୍କର ହାତ ସଫା ରଖୁନାହାନ୍ତି ମୋର ତ ଯିବାର ଅଛି ନିମାପଡ଼ା ଯିବାର ଅଛି ନିମାପଡ଼ା ଗଲେ ମୁଁ ଆପଣଙ୍କ ସହିତ ଆପଣ ମୋତେ ସକାଳୁ କଣ୍ଟାକ୍ଟ୍

ତା'ହେଲେ କ'ଣ ଗୋଟେ କରିବା କହୁଛ ତୁମେ କାହିଁକି ନା ଯେହେତୁ ତୁମେ ହାତ ହାତ ଧୋଇନ ଭଲ କିରି ହାତ ଧୋଇବ ତା'ପରେ ଝାଡ଼ା ଯେଉଁ ହେଇଛି ଝାଡ଼ା ହେଉଛି କାହାକୁ ବାନ୍ତି ହେଉଛି କାହାକୁ ଇଏ ହେଉଛି ଆପଣ ମେଡ଼ିସିନ୍ ଦ୍ୱାରା ଯଦି ଭଲ ନ ହେଉଛନ୍ତି ଆଗ ଟ୍ରିଟମେଣ୍ଟ୍ କରାନ୍ତୁ ଟ୍ରିଟମେଣ୍ଟ୍ କରିବାଟା ହେଉଛି ସବୁଠୁ ଠିକ୍ କଥା ନିଶ୍ଚୟ ନିଶ୍ଚୟ ସାର୍ ଯିବେରେ ଆପଣ ଯେତେବେଳେ ଫୋନ୍ କରିଛନ୍ତି ନିଶ୍ଚୟ ସାର୍ ଯିବେ ହଁ ହଉ ହଉ ହଉ ହଉ ହଉ ରଖୁଛି ଆଜ୍ଞା